ଆଜିକାଲି ବିବାହରେ ଯୌତୁକ ମାଗିବାର କୌଣସି ଦରକାର ନାହିଁ କାରଣ କନ୍ୟା ଘରରୁ ପୁଅ ଘରକୁ ସବୁ ଜିନିଷ ଦେବା ପାଇଁ ଚେଷ୍ଟା କରୁଛନ୍ତି ଯେପରି କାରଣ ସେ କନ୍ୟା ଯେପରି ଶାଶୁ ଘରଯାଏ କୌଣସି କଷ୍ଟ ନହୋଇପାରୁ ଯେପରି ଫର୍ଣ୍ଣିଚର୍ ଇଲେକ୍ଟ୍ରୋନିକ୍ ଜିନିଷ୍ ୱାସିଂ ମେସିନ୍ ଟି ଭି କୁଲର୍ ଏସିବି ଦଉଛନ୍ତି ମଟର ଗାଡ଼ି ଦଉଛନ୍ତି ଆଉ ସୁନା ଗହଣା ବି ଦଉଛନ୍ତି ତାଙ୍କର କନ୍ୟା ଯେପରି ଶାଶୁଘର ଯାଏକିନା ଭଲରେ ରହିବେ ତାଙ୍କର କନ୍ୟାର କୌଣସି କଷ୍ଟ ନହବ ସେଥିପାଇଁ ତାଙ୍କ ଘର ନିଜ ଘରରୁ ଶାଶୁଘରରେ ସବୁ ଯୌତୁକ ଦେଉଛନ୍ତି